ଆମ ଓଡ଼ିଆ ଲୋକମାନେ ଆମର ସବୁ ସାଂସ୍କୃତିକ ପର୍ବକୁ ପାଳନ କରନ୍ତି ବହୁତ ଧୁମଧାମରେ ପାଳନ କରନ୍ତି ସେଗୁଡ଼ିକ ମଧ୍ୟରୁ ହେଲା ରଜ ଦଶହରା ଦୀପାବଳୀ ଗଜଲକ୍ଷ୍ମୀ ପୂଜା କୁମାରପୂର୍ଣିମା ଆଉ ଅଷ୍ଟମୀ ଆଉ ଦୁର୍ଗା ପୂଜା କାଳୀ ପୂଜା ସବୁ ପର୍ବ ପାଳନ କରାଯାଏ ଆଉ ଆମ ଓଡ଼ିଆ ଲୋକମାନେ ସବୁବେଳେ ଆଜିକାଲି ହୋଇଗଲାଣିକି ସଓଡ଼ିଆରେ ହିନ୍ଦୀ ଇଂଲିଶ ରେ କଥାବାର୍ତ୍ତା ହେଉଚନ୍ତି ସବୁବେଳେ ଆମ ନିଜ ଭାଷାକୁ ବ୍ୟବହାର କରିବା କଥା ଆଉ ସାଂସ୍କୃତିକ ପର୍ବକୁ ଆମେମାନେ ବହୁତ ଧୁମଧାମରେ ପାଳନ କରୁ